ଭାରତ୍ରେ ଆମର୍ ପୁରି ରାଜ୍ୟ ହି ମତେ ଭଲ୍ ଲାଗ୍ସିଁ ସବୁଥିରୁ ଆରୁ ଜଗନ୍ନାଥ ମହାପ୍ରଭୁ ଅଛନ୍ ସେନୁ ସମୁଦ୍ରରେ ବୁଡ଼ ପକେଇ କରି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ୍ କରିଲେ ଆର୍ ଅଭଡ଼ା ଖାଇଲେ ବହୁତ୍ ଭଲ୍ ଲାଗ୍ସିଁ ଆଉ ହେ ତୀର୍ଥରୁ ଆଉ ତୀର୍ଥ ନାଇଁନ କେନ୍ ସିଁ ଜାଗା ଆଉ ଏତେ ଭଲ୍ ଜାଗା ଯେ ଆସ୍ବାର୍ ଲାଗି ମନ୍ ହିଁ ନା ଲାଗି ନରେନ୍ଦ୍ର ପୋଖରୀ ବି ଦେଖ୍ବାର୍ ଲାଗି ସେନ ଅଛି ବହୁତ୍ ସୁନ୍ଦର୍ ଜାଗା ଏ ତୀର୍ଥ ଜାଗା ଯାତ୍ରା ଜାଗା ସେଟାଏ ଆଉରୁ ଆମରୁ ଓଡ଼ିଶାର୍ ସବୁଥୃ ବଡ଼ କ୍ଷେତ୍ର ହେଉଛି ପୁରି ଆରୁ ଦେଖ୍ବାର୍ ଲାଗି ବେଶୀ ଜାଗା ବହୁତ୍ ଭଲ୍ ଅଛି ବହୁତ୍ ସେନ୍ ମହାପ୍ରଭୁ ମାନେ ବିଲ୍ ଅଛନ୍ ଜଗନ୍ନାଥ ମହାପ୍ରଭୁ ଅଛନ୍ ତାଙ୍କୁ ଦେଖ୍ବାର୍ ଲାଗି ପୁରା ଆଖି ଛଲ୍ମଲ୍ ହେଇଯାଏସି ଆଉରୁ ଧନ୍ୟ ଲାଗି ଯାଏସିଁ ସେ ଜାଗା କି ଗଲେ ସେନ୍ ପାଣି ଟିକେ ଛି ଲେ ବି ଧନ୍ୟ ଲାଗି ଯାଏସିଁ ଆଉ ଥରେ ଆସ୍ମି ପୁରି ଯାତ୍ରାକେ ବୁଲିକରି ମନ୍ଟା ଚାହେସିଁ ସମୁଦ୍ରରେ ଗାଧାଲା ବୋଲି କି ଭି ବହୁତ୍ ଆନନ୍ଦ୍ ଲାଗ୍ସିଁ ଆରୁ ସେନଭି ସେନ୍ ସେ ଯେନ୍ ରାସ୍ତା ଗୁଡ଼ାକ ଅଛି ପାଣି ଦେଖ୍ବାର୍ ଲାଗି୍ ବହୁତ୍ ମଜା ଲାଗ୍ସି ସେ ରାସ୍ତା ଉପରେ ଠିଆ ହୋଇକରି ଆଉ ଆମେ ତ ସମସ୍ତେ ସେ ଜାଗାକେ ଯାଉଁ ଆଉ ଭଗବାନ୍ଙ୍କୁ ଦର୍ଶନ୍ କରୁଁ ତାଙ୍କ ଚାରିଆଡ଼େ ଆମେ ବୁଲୁଁ ମନ୍ଦିର୍ ଚାରିପାଖେ ବୁଲୁଁ ଆଉ ନରେନ୍ଦ୍ର ପୋଖରୀକେ ଭି ଯାଉଁ ଆମେ ସେନ୍ ଫିର୍ ପାଣି ଛିଚି ହେଉଁ ସେନ୍ ବସୁଁ ବହୁତ୍ ଭଲ୍ ଲାଗେ ସେ ଜାଗାଟା ସବୁଥୃ ଭଲ୍ ଲାଗେ ପୁରି ଶ୍ରୀକ୍ଷେତ୍ର ଜଗନ୍ନାଥ୍ ମହାପ୍ରଭୁଙ୍କୁ ଆଉ ଥରେ ଦେଖ୍ବାର୍ ଲାଗି ବହୁତ୍ ଇଚ୍ଛା ଲାଗୁଛି ଯିବାର୍ କେ ପୁରି ଜଗନ୍ନାଥ୍ ମନ୍ଦିର୍ ଆଉ ଥରେ ଯିବାର୍ ଲାଗି ବହୁତ୍ ଭଲ୍ ଲାଗୁଛି